ଏବେ ବହୁତ ପିଲା ଆଇ ଟି ଆଇ କରୁଛନ୍ତି ଯେମିତି ପ୍ଲସ୍ ଟୁ ପରେ ଆଇ ଟି ଆଇ କରୁଛନ୍ତି ଓ ବହୁତ ଭଲ ଧନ୍ଦାମୂଳକ ଧରୁଛନ୍ତି ଶିକ୍ଷା ଉପରେ ବହୁତ ଅନୁଷ୍ଠାନ କରୁଛନ୍ତି ଯେମିତିକି ଆଇଟିଆଇରେ ବହୁତ ଭଲ ଲାଗୁଛି ବୋଲି କହୁଛନ୍ତି ପ୍ଲସ ଟୁ ସରିଗଲା ପରେ ବହୁତ ପିଲା ଆଇ ଟି ଆଇ ପ୍ରବେଶ କରୁଛନ୍ତି ଆଇଟିଆଇରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବହୁତ ହେଉଛି ବହୁତ ଭଲ ଲାଗୁଛି ଆଇ ଟି ଆଇ କରିବାକୁ ଆଇ ଟି ଆଇ ବିଷୟରେ କହୁଛି ଆଇଟିଆଇ କିଛି ଲୋକେ ବହୁତ ବହୁତ ପିଲା କରୁଛନ୍ତି ଆଇ ଟି ଆଇ ଆଇ ଟି ଆଇ ବହୁତ ଭଲ ଲାଗୁଛି ବ୍ୟବହାରିକ ଧନ୍ଦାମୂଳକ କହୁଛନ୍ତି ସେମାନେ ବହୁତ ଭଲ ପାଉଛନ୍ତି ଆଇଟିଆଇକୁ ସେଥିପାଇଁ ଆଇ ଟି ଆଇ ମଧ୍ୟ କରୁଛନ୍ତି ଆଇ ଟି ଆଇ ବିଷୟରେ ହେଉଛି ଆଇ ଟି ଆଇ ଗୋଟିଏ ପଢ଼ା ପଢ଼ା ଭଳିଆ ଆଇ ଟି ଆଇ ଯେମିତିକି ଭଲ ପାଠ ପଢ଼ୁଛନ୍ତି ଆଇ ଟି ଆଇ କରି ଦେଉଛନ୍ତି ପାଠ ପଢ଼ିଲେ ମଧ୍ୟ ଆଇ ଟି ଆଇ କରୁଛନ୍ତି ସେମିତିକି ଆଇ ଟି ଆଇ ଭଲ ପାଠ ପଢ଼ିଲେ ଆଇ ଟି ଆଇ ହେଉଛି ସେ ଜିନିଷକୁ ବହୁତ ଲୋକେ ଭଲ ପାଉଛନ୍ତି ବହୁତ ପିଲା ଭଲ ପାଉଛନ୍ତି ଆଇ ଟି ଆଇ ମଧ୍ୟ କରୁଛନ୍ତି ଆଇ ଟି ଆଇ ମଧ୍ୟ ବହୁତ ପିଲା ବହୁତ ଏବେ ତ ବହୁତ ଝିଅ ମଧ୍ୟ କଲେଣି ଆଇ ଟି ଆଇ ଆଇଟିଆଇକୁ ବହୁତ ପସନ୍ଦ କରୁଛନ୍ତି ସେଥିପାଇଁ ଆଇ ଟି ଆଇ ମଧ୍ୟ କରୁଛନ୍ତି ଆଇ ଟି ଆଇ ବହୁତ ଭଲ ପାଉଛନ୍ତି ଆଇଟିଆଇକୁ ସେଥିପାଇଁ ସମସ୍ତେ ଆଇ ଟି ଆଇ କରୁଛନ୍ତି ବହୁତ ପିଲା କରିଦେଉଛନ୍ତି ଏମିତି ଏବେ ସରିଗଲେ ପ୍ଲସ ଟୁ ସରିଗଲେ ଚାଲ ଆଇ ଟି ଆଇ କରିବା ଚାଲ ଆଇ ଟି ଆଇ କରିବା ପୁଣି ବହୁତ ସଂଖ୍ୟା ଆଇ ଟି ଆଇ କରୁଛନ୍ତି ସମସ୍ତଙ୍କୁ ଭଲ ଲାଗୁଛି ଆଇ ଟି ଆଇ କରିବା ପାଇଁ ସେଥିପାଇଁ ଆଇ ଟି ଆଇ କରୁଛନ୍ତି ବହୁତ ପିଲାମାନେ